ମୁଁ ନମିତା ଅଗ୍ରବାଲଙ୍କ କଣ୍ଠ ସ୍ୱରକୁ ବହୁତ ଭଲ ପାଏ ଏବଂ ଯେଉଁ ନମିତା ଅଗ୍ରବାଲ ଯେଉଁ ଭଜନ ସବୁ ଶିବ ଭଜନ ପାଖରୁ ଆରମ୍ଭ କରି ସେସବୁ କିଛି ଭଗବାନଙ୍କୁ ନେଇକି ସବୁ ଭଜନ ଗାଇଛନ୍ତି ଆଉ ତାଙ୍କ କଣ୍ଠ ସ୍ୱର ବି ବହୁତ ସୁନ୍ଦର ତେଣୁ ମୁଁ ସବୁବେଳେ ଟିଭିରେ ମୁଁ ବି ନମିତା ଅଗ୍ରବାଲ ଯେଉଁ ଦେଉଛି ସିଦ୍ଧାର୍ଥ ଟିଭିରେ ମୋ ସବୁବେଳେ ତାହାରେ କଣ୍ଠ ସ୍ୱର ବି ମୋତେ ବହୁତ ଭଲ ଲାଗେ ଆଉ ସକାଳେ ବି ସବୁବେଳେ ଟିଭିରେ ନମିତା ଅଗ୍ରବାଲଙ୍କ ଭଜନ ସବୁବେଳେ ଶୁଣିବାକୁ ମିଳୁଥାଏ